ହ୍ୟାଲୋ ଫୁଲବାଣୀ କାଳିଆ ହୋଟେଲରୁ କହୁଛନ୍ତି କି ମୁଁ ଖଜୁରିପଡ଼ାରୁ କହୁଥିଲି ମୋର ଖାଇବା ଅର୍ଡ଼ର କରିବାର ଥିଲା ଭାତ ଡାଲମା ଚିକେନ ପାମ୍ପଡ଼ ମୋତେ ଆଣିକି ସାଢ଼େ ବାରଟା ସୁଧା ପହଞ୍ଚେଇ ଦେବ ମୁଁ ଖଜୁରିପଡ଼ା ମେଡ଼ିକାଲ ଛକରୁ କହୁଛି ମୋର ଅର୍ଜେଣ୍ଟ ଅଛି ଜଲ୍ଦି ଆଣିଦେବ ଆଉ ଖାଇବା ଯେମିତି ଭଲ ହୋଇଥିବ ବେଶି ରାଗ ନଥିବ ଆଉ ସାଢ଼େ ବାରଟା ସୁଧା ପହଞ୍ଚାଇବା ପାଇଁ ଚେଷ୍ଟା କରିବ ହେଉ ରଖୁଛି ଠିକ୍ ଜାଗାରେ ଜଲ୍ଦି ପହଞ୍ଚେଇ ଦେବ